ଲୋକମାନେ ଆମ ଅଞ୍ଚଳରେ ଧାନ ଆଖୁ ହଳଦୀ ଏଇସବୁ ଚାଷ କରୁଛନ୍ତି ଧାନ ଚାଷରେ ଆମର ବେଶୀ ଲାଭ ହୁଏନି ତ କିନ୍ତୁ ଆଖୁ ଚାଷରେ ଆମର ଏଇଠି ବହୁତ ଲାଭ ହୁଏ କାରଣ ଆମ ଆଖୁ ଚାଷଟା ଏଇଠି ସବୁଠାରୁ ଭଲ ହୁଏ ଆଖୁକୁ କାରଣ ଆମେ ଟିକେ ଭଲ ରେଟରେ ବିକୁ ଆଖୁ ରସକୁ ବି ଆମେ ତେଡ଼ୁଅ କରିକି ଇଠି ବିକୁ ସେଥିପାଇଁ ଆମର ଟିକେ ଆଖୁ ଧାନ ଅପେକ୍ଷା ଆଖୁ ଚାଷଟା ଟିକେ ଭଲ ଲାଭ ହେଇଥାଏ ସେଇଥିପାଇଁ ଆମେ ଧାନ ଛାଡ଼ିକି ଆମେ ଆଖୁ ଉପରେ ଟିକେ ବେଶୀ ଗୁରୁତ୍ଵ ଦେଇଥାଉ ଆମର ବି ଏଇଠି ହଳଦୀ ଚାଷ ହଳଦୀ ଚାଷ କରୁ ହଳଦୀ ଚାଷ ବି ସେମିତି ବେଶୀ ବି ଲାଭ ହୁଏନି କି ବେଶୀ ବି କ୍ଷତି ହୁଏନି ଆମେ ଗୋଟେ ବିଲରେ ଧାନ ଗୋଟେ ବିଲରେ ଧାନ ଚାଷ କଲେ ଆଉ ଗୋଟେ ବିଲରେ ଆମର ଆମର ସେଇଠି ଆଖୁ ଲୋକେ ଆଖୁ ଲଗେଇ ଥାଉ ଆଖୁ ଲଗେଇ ସାରିଲା ପରେ ସେଇ ବିଲ ଟିକୁ ଆମେ ଆଉଥରେ ଇଏ କ ବ୍ୟବହାର କରିକି ସେଇ ବିଲରେ ହିଁ ହଳଦୀ ଚାଷ କରୁ ହେଲେ ହଳଦୀ କିଣ୍ ବହୁତ ରେଟେରେ ବି ଆମେ ଆମ ଅଞ୍ଚଳରେ ବିକୁ ଆମେ ବି ଏ ଆମେ ବି ଆମର ବି ଆଡ଼େ ବହୁତ ମାତ୍ରାରେ ପଶୁ ଚାଷ କରୁ ଆମ ଅଞ୍ଚଳରେ ଆମ ଅଞ୍ଚଳରେ ସବୁ ଘର ଘରେ ଯାହା ହେଲେବି ଆମର ପଶୁ ଚାଷ କରୁଛନ୍ତି ସବୁ ଘରକା ମିନିୟମ୍ ପନ୍ଦର କି କୋଡ଼ିଏ ପ୍ରକାର ଛେଳି କିମ୍ବା ମେଣ୍ଢା ଅଛନ୍ତି ଆମର ଏଇଠି ବାହାଘର ସମୟରେ ଛେଳି ମେଣ୍ଢା ବିକ୍ରି ଟିକେ ଭଲ ଭଲ ହୁଏ ଭଲ ଆମେ ସେଥିପାଇଁ ସବୁଘର ଜଣକା ପନ୍ଦର କୋଡ଼ିଏ ସେ ଛେଳି ରଖୁ ଆଉ ଆମର ଛେଳି ଛେଳିର ରେଟ୍ ବି ଏଇଠି ଆମ ଅଞ୍ଚଳରେ ଭଲ ଅଛି ସେଥିପାଇଁ ଛେଳି ଛେଳି ମେଣ୍ଢା ପଶୁ ଚାଷ ଆଦି କରୁ ଆଉ ଆମେ ବି ଧାନ ଆଖୁ ହଳଦୀ ସବୁ ଚାଷ ଆମ ଅଞ୍ଚଳରେ କରୁ